ଆମେ ପ୍ରଥମେ ଗଛର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରଥମେ ଗ୍ରାମର ବୟସ୍କ ଲୋକ ମାନଙ୍କ ଠାରୁ ପରାମର୍ଶ ନେଇଥାଉ କିଛି ସମସ୍ୟାରେ ଆମେ ଚାଷ ବିଭାଗର ଅଫିସରଙ୍କୁ ପଚାରିଥାଉ କେଉଁ ଜଳବାୟୁରେ କେମିତି ଚାଷ କରାଯିବ ସେ ବିଷୟରେ ଆମେ ଜଳବାୟୁ ବିଭାଗର ଅଫିସରଙ୍କ ସହିତ ଗ୍ରାମ ସେବକଙ୍କୁ ପଚାରିଥାଉ